ମୋ ବଜେଟ୍ ଅନୁସାରେ ଏଠାରେ ଆମ ଅଞ୍ଚଳ ପାଖାପାଖି କୋଣାର୍କ ଅଛି କୋଣାର୍କ ଜାଗାକୁ ସୂର୍ଯ୍ୟ ମନ୍ଦିର ବି କୁହାଯାଇଥାଏ ଏବଂ ବହୁତ କଳାକୃତ୍ୟରେ ଭରିପୂର୍ଣ୍ଣ ଯାହାକି ଆମ ଯିବା ଆସିବା ମାତ୍ର ମାତ୍ର ଦୁଇଶ ଦୁଇଶ ମୁଦ୍ରାରେ ହେଇଯାଉଛି ଖାଇବା ପିଇବା ସହିତ ମିଶିକି ଆରାମସେ ହେଇଯାଉଛି ଦୁଇଶ ମୁଦ୍ରାଟେ ମୁଁ ଯେକୌଣସି ସ୍ଥାନରୁ ବି ଆଣି ପାରୁଛି ଏବଂ ବହୁତ କମ୍ ପଇସା ବି ଏହା ଯାହାକି ଆରାମସେ ହେଇଯାଉଛି

ଆରାମସେ ତେଲ ପକେଇଦେଲି ଏବଂ ଅଶୀ ଟଙ୍କାରେ ଆରାମସେ କିଛି ନା କିଛି ଜଳଖିଆ କରିକି ଖାଇ ବୁଲିକି ଆରାମସେ ବିନ୍ଦାସ୍ରେ ଆସିଲି ତ ମାତ୍ର ଦୁଇଶ ଟଙ୍କାରେ କୋଣାର୍କ ଯିବା ଆସିବା ହେଇପାରୁଛି ଆମର ଏଠୁ ଏବଂ ଏହା ଏଇଠି ଗୋଟିଏ ବୋଲି ଜିନିଷ ନୁହଁ ରାମଚଣ୍ଡୀ ବି ଅଛି ରାମଚଣ୍ଡୀ ବହୁତ ଆରାମସେ ଯାଇକି ଆସି ହେଉଛି ଏବଂ କହିବାକୁ ଗଲେ ବହୁତ ସ୍ଥାନରେ ଆମେ ଏମିତି ଗୋଟେ ସ୍ଥାନରେ ରହୁଛୁ ସବୁଆଡ଼େ ଯାଇପାରିବୁ ସବୁଆଡ଼େ ମାନେ କୋଣାର୍କ ଯାଇପାରିବୁ ରାମଚଣ୍ଡୀ ପୁରୀ ମା ଷାଠିଏ ଟଙ୍କାରେ ପୁରୀ ଯାଇପାରିବୁ ଦୁଇଶ ଟଙ୍କାରେ ମଧ୍ୟ ପୁରୀ ଯାଇକି ଖାଇ ପିଇକି ଆରାମସେ ଆସି ପାରିବୁ ଷାଠିଏ ଟଙ୍କାରେ